ଆଜ୍ଞା ମୁଁ ଗତ ଦଶଦିନ ଭିତରେ ଏକ ଭିଭୋ ମୋବାଇଲ୍ ଫୋନ୍ କିଣିଥିଲି ଯେଉଁଥିରେ କ୍ୟାମେରାର ପିକ୍ଚର ବହୁତ ବଢ଼ିଆ ଆସୁଛି ଏବଂ ଫୋନ୍ରେ କଥା ହେବା ପାଇଁ ଭଲ କ୍ଲିଅର ଶୁଭା ଯାଉଛି ଏଇଟା କିଣି ମୁଁ ବହୁତ ଖୁସି ଲାଗିଲା